ପ୍ରଥମ ବର୍ଷ କରୋନା ହେଲା ବେଳେ ଆମ ପୁଅର ସପ୍ତମ କ୍ଲାସ୍ ହୋଇଥାଏ ସେତେବେଳେ ଆମ ପୁଅ ହରିକା ମାନେ ଟିକେ ଛୋଟ ଛୋଟ ସବୁବେଳେ ମାଡ଼ଗୋଳ ଲାଗିଲେ ଲାଗିଲା ପରେ ସେ ତା' ଦେଇ ଘରକୁ ଯାଇଥିଲା ଆମ ସାନ ପୁଅ ଯାଇଥିଲା ତା'ପରେ ସେଠି ରହିଲା ରହୁ ରହୁ ସ୍କୁଲ୍ ସପ୍ତମ କ୍ଲାସ୍ ତ ଟୋଟାଲ୍ ଖୋଲିଲା ନେଇ ଟ୍ୟୁସନ୍ ବି ବନ୍ଦ ହେଇଗଲା ମାନେ ଟ୍ୟୁସନ୍ କୌଣସି ଜାଗାରେ ବି ଟ୍ୟୁସନ୍ ହେଲା ନାହିଁ ଟ୍ୟୁସନ୍ ବନ୍ଦ ହେବା ଫଳରେ ସେ ସେଠିକି ଗଲା ସେଠି ରହିଲା ପରେ ସେଠି ଛଅମାସ ଖଣ୍ଡ ଗଲା ପରେ ପୁଣି ଟ୍ୟୁସନ୍ କଲା ଟ୍ୟୁସନ୍ କଲା ପରେ ସେଠାକାର ସାର୍ କହିଲେ ଆଉ ଏ ଛୁଆଟାକୁ ଏଇଠି ଆଣିକି ଆଡ଼ମିଶନ୍ କର ଆଉ ପଦନା ସ୍କୁଲ୍ରେ ତ ଏତେ ଭଲ ପଢ଼ା ପଢ଼ା ହୁଏ ନେଇ ପଦନା ପରିବେଶ ବି ଏତେ ଭଲ ନୁହେଁ ଏତେ ଭଲ ଛୁଆଟେ ସେଟି ରହିଲେ ନଷ୍ଟ ହେଇଯିବ ଆଉ ଏଇନା ଚଗଲା ହଉ ନେଇ ପୁଣି ଛୁଆଙ୍କ ସାଙ୍ଗରେ ପଡ଼ିକି ତାଙ୍କ ସଂସ୍ପର୍ଶରେ ଆସିକି ଧୀରେ ଧୀରେ ଚଗଲା ହେଇଯିବ ଏହିଭଳି କହିଲେ ତା'ପରେ ମୁଁ ଶୁଣେ ରୁହେ ହେଲେ ଆମ ସାନ ପୁଅ ଟିକେ ଭଲ ପଢ଼େ ହେଲେ ମୋର ଲକ୍ଷ୍ୟ ଥାଏ କେମିତି ଏ ଛୁଆଟା ଟିକେ ଭଲ ପଢ଼ିବ କେମିତି ମଣିଷ ହବ କିନ୍ତୁ ଏମିତି ପରିସ୍ଥିତି ହେଲା ଯେ ସେ ସେଠି ରହିଲା ରହିଲା ତା'ପରେ ସପ୍ତମ କ୍ଲାସ୍ ଏଠି ଆସିକି ପୁଣି ପରୀକ୍ଷା ସପ୍ତମ କ୍ଲାସ୍ ତ ପରୀକ୍ଷା ହେଲାନି ଅଷ୍ଟମକୁ ସେମିତି ଗଲେ ଅଷ୍ଟମରେ ମୁଁ ସେମିତି କହୁଥିଲେ ସେମିତି ଶୁଣୁଥିଲି ଆଉ ଏତେ କିଛି ନ କହିକି ଏଠି ଆଡ଼ମିଶନ୍ କରି ଦେଇଥିଲି କରି ଦେଇଥିଲି ତା'ପରେ ବାରମ୍ବାର ଯେତେବେଳେ କହିଲେ ତା'ପରେ ମୁଁ ବି ଚିନ୍ତା କଲି ହଁ ଏଠି ଛାଡ଼ିଦେଲେ ହବ ଏମାନେ ବି ଏଠିକା ପରିବେଶ ଏତେ ଭଲ ନୁହେଁ ପଦନା ସ୍କୁଲ୍ରେ ବି ଏତେ ଭଲ ପଢ଼ା ହୁଏନି ଆଉ ଏ ହେଉଛି ପଦନା ସ୍କୁଲ୍ ହାଇସ୍କୁଲ୍କୁ ଗଲି ଯେତେବେଳ ସାର୍ ମାନେ ବି ଏଠି ଟି ସି ଦେଲେ ନାହିଁ କହିଲେ ଗୁଡ଼ୁଲୁକୁ ଆମେ କେମିତି ଛାଡ଼ିବୁ ହେଉଛି ଭଲ ପିଲାଟାକୁ ଆମେ ଆମ ସ୍କୁଲ୍ରୁ ଛାଡ଼ିଦେମୁ ସେଠି ଯାଇକି ଆଡ଼ମିଶନ୍ କରିବ ଆମେ ସବୁପ୍ରକାର ସ୍କୋପ୍ ଦେମୁ ଯେମିତି ଏମିତି ଏମିତି ଏମିତି ମିଛ ସତ କହିନି ହେଉଛି ଏମିତି ଅସୁବିଧା ମୁଁ ସେଇଥିପାଇଁ ମୋ ଛୁଆଟାକୁ ସେଇଠି ଛାଡ଼ି ଦେବାକୁ ଚାହୁଁଛି ଯେମିତି କହିନି ସେମାନେ କହିଲେ ନା ଆମେ ସବୁପ୍ରକାର ସ୍କୋପ୍ ଦେବୁ ତୁମେ ଏଇଠି ପଢ଼ାଅ ହେଉଛି ଏମିତି କହି କହି ସେ ବର୍ଷଟା ସାରା ପଳାଇଲା ଆଉ ପଦନା ହାଇସ୍କୁଲ୍ରେ ଆଉ ଟି ସି ଦେଲେନି ଦେଲେନି ପୁଣି ନାଇଁନ୍ଥ କ୍ଲାସ୍ ହେଲା ପୁଣି ନାଇଁନ୍ଥ କ୍ଲାସ୍ରେ ଦୁଇଥର ଗଲି ତଥାପି ଦେଲେନି ପୁଣି ତୃତୀୟ ଥର ବେଳକୁ ସେ ଦେଲେ ଟି ସି ଦେଲେ ବହୁତ ମନ ଦୁଃଖରେ ଦେଲେ ହେଉଛି ତା'ପରେ ଆମେ ତ ଆଉ ଯାଇପାରିଲୁନି ବସ୍ରେ ଦେଲୁ ଏଠି ଅନ୍ଲାଇନ୍ରେ ଆଡ଼ମିଶନ୍ ହେଇଗଲା ତା'ପରେ ଅଷ୍ଟମ ନବମ ଅଷ୍ଟମରେ ପୁଣି ନେକ୍ସଟ ବର୍ଷ ଅଷ୍ଟମରେ କରୋନା ହେଲା ପୁଣି ଅଷ୍ଟମ ନବମ ଦଶମ ଗଲା ଏବେ ତ ଏଇ କୋଡ଼ିଏ ତାରିଖ ମାଟ୍ରିକ୍ ପରୀକ୍ଷା ହବ କ'ଣ ହବ କିଏ ଜାଣେ ଆଉ ଆଉ ଯେତେବେଳେ ଆମ ପୁଅକୁ ଏଠୁ ନେଇକି ନାଇନ୍ଥ କ୍ଲାସ୍ରେ ସେଠି ଆଡ଼ମିଶନ୍ ହେଲା ତା' ବାପା ବାରମ୍ବାର ମନା କରିଥିଲେ ତୋ ଯୋଗୁଁ ଆମ ପୁଅ ଗଲା କିନ୍ତୁ ଏଠାକାର ପରିବେଶ ପରିସ୍ଥିତିକୁ ନେଇକି ଛୁଆମାନଙ୍କ ସାଙ୍ଗରେ ପଡ଼ିକି କାଳେ ଚଗଲା ହେଇଯିବ କରିବ ବୋଲି ସେୟା ଚିନ୍ତା କରିକି ମୁଁ ଏହିଭଳିଆ ନିଷ୍ପତ୍ତି ନେଇଥିଲି କିନ୍ତୁ ପରୀକ୍ଷା ଦଉ କ'ଣ ହବ କିଏ ଜାଣେ ରେଜଲ୍ଟ ବାହାରିବା ପରେ ମୁଁ ଭଲ ଶୁଣିବି କି ମନ୍ଦ ଶୁଣିବି କିଏ ଜାଣେ